ହ୍ୟାଲୋ ମୁଁ ସମ୍ବିତ ରେଷ୍ଟୁରାଣ୍ଟ୍କୁ ଫୋନ୍ କରିଥିଲି ଆପଣ ତାଙ୍କ ମାଲିକ୍ ଅମିତ କହୁଛନ୍ତି କି ଆପଣ ତ ମତେ ଭଲ ଭାବରେ ଜାଣିଥିବେ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ସବୁବେଳେ ଖାଦ୍ୟ ଅର୍ଡ଼ର୍ କରୁଛି ମୁଁ ଭାତ ଡାଲି ଛତୁ ବେସର ମଟନ୍ କରୀ ରାଇତା ପାମ୍ପଡ଼ ଅର୍ଡ଼ର୍ କରିଥିଲି ମୋର ଘରେ ରୋଷେଇ କରିବା ପାଇଁ କେହି ନାହାନ୍ତି ମୋତେ ଜୋର୍ରେ ଭୋକ ଲାଗିଲାଣି ମୁଁ ଅଧା ଘଣ୍ଟା ହେବ ଅର୍ଡ଼ର୍ କରିଲିଣି ମୋର ଏବେ ଯାଏଁ ଖାଇବା ଆସି ପହଞ୍ଚିଲା ନାହିଁ ମୁଁ ଆଉ କୋଉ ରେଷ୍ଟୁରାଣ୍ଟ୍ରୁ ଅର୍ଡ଼ର୍ କରି ଦେଇଥାନ୍ତି କିନ୍ତୁ ମୋତେ ଆପଣଙ୍କର ଖାଦ୍ୟ ଭାରି ଖାଇବାକୁ ଭଲ ଲାଗେ ତାହା ମସଲା ଯୁକ୍ତ ଅଧିକା ହୋଇନଥାଏ ତେଲ ବି କମ୍ ଥାଏ ସେଥିଲାଗି ମୁଁ ଆପଣଙ୍କର ରେଷ୍ଟୁରାଣ୍ଟ୍ରୁ ମଗାଇଥାଏ ଆପଣ ଦୟାକରି ଚଞ୍ଚଳ ସେହି ଖାଇବା ପଠାଇ ଦିଅନ୍ତୁ ହଉ ମୁଁ ଫୋନ୍ ରଖୁଛି ଆପଣ ଅମିତ ବାବୁ ଜଲ୍ଦି ଖାଇବା ପଠାଇବାର ବନ୍ଦୋବସ୍ତ କରନ୍ତୁ